କ'ଣ କରୁଛୁ ନମସ୍କାର ଆରେ ପାଠ ପଢ଼ାପଢ଼ି କରୁଛୁ କି ନାହିଁ ଆଉ ତୁ କ'ଣ ଏମ୍ ବି ଏ କରିବୁ ବୋଲି କହୁଥିଲୁ

ଆରେ ଆମକୁ ଯିବାକୁ ପଡ଼ିବ ତାଙ୍କ ପାଖକୁ ନାଇଁ କେତେ ଖର୍ଚ୍ଚ ହେବ ବର୍ଷକୁ ପଢ଼ିଲେ ଆରେ ବାବା ଏତେ ପଇସା କେଉଁଠୁ ଆଣିବା ଏତେ ପଇସା ତ ମୋର ସମ୍ବଳ ନାହିଁ ଦେଇପାରିବିନି ମୋର ବ୍ୟାଙ୍କ୍ର ତ ଆଗରୁ ଲୋନ୍ ଆଣିଥିଲି ଏବେ ଆଉ ଲୋନ୍ ମିଳିବନି କେଉଁଠୁ କେମିତି କ'ଣ କରିକି ମୁଁ ପଢ଼ାଇବି ଆଉ କେଉଁଠି କିଏ ଗ୍ୟାରେଣ୍ଟର୍ ରହିବ ଲୋନ୍ ଦେବ କେଉଁ ଫଣ୍ଡ୍ ଫଣ୍ଡ୍ରୁ ବି ମିଳିପାରିବନି ଦେଖିବା ସୋସାଇଟିରୁ ଆଣିବା ଲୋନ୍ ଆଉ

ତୁ ଜବ୍ କଲାପରେ ଶୁଝିବାକୁ ପଡ଼ିବ ହଁ ସେ ଜବ୍ କଲାପରେ ତୁମ ଇଏରୁ ସେମାନେ କାଟିବେ ଲୋନ୍ ପଇସା ଯେଉଁ ଆଣିଥିବୁ ସେଟା କାଟିବେ ଏଇ କଥା ମୁଁ କହୁଥିଲି ହଉ ଆମେ ଡିସ୍କସନ୍ କରିବୁ ଘରେ ଘରେ କରିକି ତା'ପରେ କଥାବାର୍ତ୍ତା କରିବା ଆଉ ସାର୍ କ'ଣ କହୁଛନ୍ତି କଲେଜ୍ ସାର୍ କ'ଣ କହୁ ସେଇତ ମୂଳ ହେଲା ପଇସା ଆଉ ଟଙ୍କାଟେ ନାହିଁ ପାଖରେ ଆଉ ଲୋନ୍ ଫୋନ୍ ଦେବେ କି ନାଇଁ ସେଇ ଗୋଟାକୁ ମୋର କନ୍ଫର୍ମ୍ ମୁଁ ହୋଇପାରୁନି ଦେଖିବା ସୋସାଇଟିକୁ ଗଲେ ଯାହା ଜଣାପଡ଼ିବ ଦେବେ ଯେ ବହୁତ ତକ୍ଲିପ୍ ନା ଆଉ ପାଞ୍ଚ ଛଅ ଲକ୍ଷ ଦେଲା ଆସିକି ଘର ପଟା ଫଟା ଥୋଇବାକୁ ପଡ଼ିବ ତୁ ଗୋଟେ କ'ଣ ଗୋଟେ ରଖିବାକୁ ପଡ଼ିବ ସେମିତି ହେଲେ ପଇସା ଦେବେ ନହଲେ ପଇସା ସହଜେ ମିଳିବନି ହଁ ତୁ ମନ ଲେଗେଇ ପଢ଼ିବୁ ତ ଆଉ ଯଦି ନ ପଢ଼ିବୁ ସବୁ ପଇସା ପାଣିରେ ଯିବ ଆଉ ସେଇ କଥା ମୁଁ କହୁଥିଲି

ଗ୍ୟାରେଣ୍ଟି ଦେଇଛନ୍ତି ଖାଲି ଜବ୍ ଗ୍ୟାରେଣ୍ଟି ଦେଇଛନ୍ତି ହଉ ତା'ହେଲେ ଦେଖିବା ଚେଷ୍ଟା କରିବା ମୁଁ ଯିବି ସାର୍ଙ୍କ ପାଖକୁ କଥାବାର୍ତ୍ତା ହେବି କେତେ କ'ଣ ଲାଗିବ ଟିକିଏ ଆମ ପାଇଁ ଡ଼ିସ୍କାଉଣ୍ଟ୍ କରିବେ ଆଉ ହେଲା

ଡ଼ିସ୍କାଉଣ୍ଟ୍ ଆମ ପାଇଁ ହଁ ନାଇଁ କ'ଣ କ'ଣ ଲେବର୍ ସାର୍ଟିଫିକେଟ୍ରେ କ'ଣ କମ୍ ପଡ଼ିବ କି କ'ଣ ଦେଖିବା ତାଙ୍କୁ ପଚାରିବା

ନାଇଁ ସ୍ଟାଇପେଣ୍ଡ୍ ଫାଇପେଣ୍ଡ୍ରେ କିଛି ଆମର ଇନ୍କମ୍ ସାର୍ଟିଫିକେ୍ଟ ରେ ଅପ୍ଲାଏ କରିବା ଦେଖିବା ଇନ୍କମ୍ ସାର୍ଟିଫିକେ୍ଟ ବାପାର ଇନ୍କମ୍ ଦେଖିକି ସେମାନେ ଇଏ କରିବେ ନା ସ୍ଟାଇଫେଣ୍ଡ୍ ଫାଇପେଣ୍ଡ୍ ମିଳିବ କି ନାହିଁ ସେଇଟା ପଚାରିକି ବୁଝିବା ବୁଝିଲୁ ବୁଝିକି ତା'ପରେ ଆମେ ଆଗେଇବା ଆଗକୁ ଆଉ ତୁ ମନ ଲଗେଇକି ପାଠ ପଢ଼ିବାର ଅଛି ଆଉ ଆଉ ତୁ ଯଦି ବୁଲା ବୁଲି କରିବୁ ତା'ହେଲେ ସବୁ ପଇସା ପାଣିରେ ଯିବ

ପଢ଼ିବାର ଅଛି ଆଉ ପିଲାମାନେ ସବୁ କ'ଣ କରୁଛନ୍ତି ସାଙ୍ଗ ପିଲାମାନେ ହଁ ଆଚ୍ଛା ହଉ ପିଲାମାନଙ୍କ ସହିତ ଟିକିଏ କୋପରେସନ୍ ରଖିଥା ଆଉ ସମୟ ସୁବିଧାରେ ସାହାଯ୍ୟ କରିବେ ରାତିରେ କେତେ ସମୟ ପଢ଼ୁଛୁ ସେଠି ଗରମ ହେଉଥିବ ତ ପ୍ରବଳ ଆଚ୍ଛା ଏଠି ସବୁଠି ଗରମ ହେଉଛି ହଉ ତୁ ମନ ଲଗେଇ ପାଠ ପଢ଼ିବାର ଅଛି ମୁଁ ସାର୍ଙ୍କ ପାଖକୁ ଯିବି କଥାବାର୍ତ୍ତା ହେବି କଥାବାର୍ତ୍ତା ହେଲାପରେ ମୁଁ ତୋତେ ଫେର୍ ଜଣେଇବିନି କି ଲୋନ୍ ଦିନ ପଇସା ଯେଉଁ ଦିନ ଇଏ କରିବି ଲୋନ୍ ତୋତେ କହିବି ତୁ ଆସିବୁ ପଇସା ନେବୁ ଆଉ ସେ ଇଂସ୍ଟଲ୍ମେଣ୍ଟ୍ରେ ନେବେ କି ବର୍ଷ ଶେଷକୁ ନେବେ ହଉ ହଉ ମୁଁ ତା'ହେଲେ ମୁଁ କଥାବାର୍ତ୍ତା କରିକି ତୋ ପାଖକୁ ଖବର କରିବି ଆଉ ହଉ କେତେ ମିନିଟ୍ ହେଲା ହଉ ରଖ୍